ଆମେ ସାଧାରଣତଃ ମଧ୍ୟାହ୍ନ ଭୋଜନରେ ଗୋଟେ ଡାଲି ଥିବ ଆଉ ଭଜା ଗୋଟେ ନିରାମିଷ ତରକାରୀ ଗୋଟେ ଥିବ ଆଉ ଆଇଁଷ ଦିନ ଚିକେନ୍ ଡାଲି ମାଂସ ଏମିତି ଥାଏ ଯେଉଁ ଦିନ ଯେଉଁଟା ଭଲ ଲାଗେ ମୋର ଆଇଁଷ ଦିନ ସେତେ ଭଲ ଲାଗୁନି ଆଇଁଷ ଖାଇବା ପାଇଁ ନିରାମିଷ ଭଲ ଲାଗୁଛିି ସମସ୍ତଙ୍କୁ ଡାଲି ଗୋଟେ ଥିବ ତା'ର ଭଜା ଚଟନି ସମସ୍ତେ ଭଲ ଭଲରେ ଖାଆନ୍ତି ସେଇଟା ଆଉ ରାତିରେ ବେଶୀ ତ ଆମର ରାତିରେ ସେତେ ମସଲା ଯୁକ୍ତ ଖାଦ୍ୟ ସମସ୍ତେ ପସନ୍ଦ କରୁନାହାନ୍ତି ମଧ୍ୟାହ୍ନ ଭୋଜନଟା ଠିକ୍ ଅଛି ରାତିରେ ଟିକିଏ ହାଲ୍କା ଫୁଲ୍କା ଖାଦ୍ୟ ସମସ୍ତେ ଖାଇବା ପାଇଁ ପସନ୍ଦ କରନ୍ତି ଡାଲି ଥିବ ଟିକିଏ ଗୋଟେ ଭଜା ହେଲେ ହୋଇଯାଏ ଆଉ ଚିକେନ୍ ଯଦି ଥିବ ତା'ହେଲେ ମୋତେ ଡାଲି ଦରକାର ଆମ ଘରର ସମସ୍ତଙ୍କୁ ଚିକେନ୍ ଦେଇକିରି ହେବନି ସମସ୍ତଙ୍କର ଡାଲି ବି ଦରକାର ସେହିଦିନ ସମସ୍ତେ ଭଲ ଭଲ ଖାଆନ୍ତି ଆଉ ବଢ଼ିଆ ଲାଗୁଛି ବୋଲି କୁହନ୍ତି ସମସ୍ତେ